ହଁ ହ୍ୟାଲୋ ଅନିଲ ନଣ୍ଡୁ କହୁଥିଲେ ହଁ ନାଇଁ ନାଇଁ ତମେ ଯେଉଁ ମତେ କହିଥିଲ ତମ ସାଙ୍ଗର ଯେଉଁ ଗୋଟେ ଇଲେକ୍ଟ୍ରି ଦୋକାନଟେ ଅଛି ବୋଲି ତମେ କହିବା ଯୋଗୁଁକୁ ମୁଁ ସେ ଇଲେକ୍ଟ୍ରି ଦୋକାନକୁ ଗଲି ତମେ ଯେମିତି ଯାହା କହିଥିଲ ମୁଁ ସେ ଜାଗାକୁ ଯାଇକିରି ଆଣିଲି ମୋ ଘରେ କହିଲେ ଯେ ଖରାଦିନ ଆସିଲାଣି ଗୋଟେ କୁଲର୍ଟେ ଯାଇକିରି ଆଣ ବୋଲି ଆଉ ଘରେ କହିବା ଯୋଗୁଁ ମୁଁ ଗଲି ତମକୁ କହିଲି ତମେ ତମ ସାଙ୍ଗ କଥା ମାନେ ହେଇଠି ଗୋଟେ ସାଙ୍ଗଡ଼େ ଅଛି ଇଲେକ୍ଟ୍ରି ଦୋକାନ କରିଛି ସେଇଠୁ ଆଣେ କହିବା ଯୋଗୁଁ ମୁଁ ଗଲି ଆଣିଲି ସେଇଠୁ ଯେ ସେ କୁଲର୍ଟା ଆଣିଲି ସିନା ସେ କୁଲର୍ଟା ଏମିତି ଖରାପ ପଡ଼ିବ ବୋଲି ମୁଁ ଜାଣିନଥିଲି ହେଲା ସେ ଖରା କୁଲର୍ଟା ଖରାପ ପଡ଼ିବ ବୋଲି ଜାଣିନଥିଲି ଘରେ ମତେ ଏମିତିି ଏମିତିି କହିଲେ ସେ କୁଲର୍ ଚାଲୁନି ମୁଁ ଆଉ ଥରେ ଦେଖିବା ଯୋଗୁଁ ସେ କୁଲର୍ଟାର ୱାଟର୍ ୱାଟର୍ ମୋଟର୍ଟା ଖରାପ ହେଇଯାଇଛି ୱାଟର୍ ମୋଟର୍ଟା ଖରାପ ହେଇଯାଇଛି ତା'ପରେ ଆମର ଯେଉଁ ଫ୍ୟାନ୍ ଯେଉଁ ପଙ୍ଖାଟା ବୁଲୁଛି ସେ ଫ୍ୟାନ୍ ପଙ୍ଖାଟା ବି ଖରାପ ହେଇଯାଇଛି ଆଉ କାପାସିଟିର୍ବି ଖରାପ ହେଇଗଲା ତିନି ଯାହା ପୁରା ଗୋଟେ ଥରରେ ଖରାପ ହେଇଗଲା କୁଲର୍ଟା ଏବେ ଦଶ ପନ୍ଦର ଦିନ ହେଲା ଆଣା ହେଇଛି କୁଲର୍ଟା ସଡ଼ନ୍ଲି ଖରାପ ହେଇଗଲା ତମେ କହିବା ଯୋଗୁଁ ତ ମୁଁ ଯାଇଥିଲି ସେ ତମ ସାଙ୍ଗର ଇଲେକ୍ଟ୍ରି ଦୋକାନରୁ କୁଲର୍ଟା ଆଣିଲି ଆଉ ଘରେ ଏବେ ମତେ ଯେତିକି ଯେଉଁ ଗାଳି କରୁଛନ୍ତି ଆଉ କୁହନାହିଁ ଆଉ ତମେ ଆଗେ କିନ୍ତି କୁହ ତାଙ୍କ ଦେଇ ଟିକେ କୁଲର୍ଟା ତ ଖରାପ ହେଇଗଲା ସଡ଼ନ୍ ଆଣୁ ଆଣୁ ଏବେ ଆଉ କିନି କରିବ କୁହ ଆଉ କିଛି ବୁଝା ପଡ଼ୁନି ଘରେ ଗାଳି ପ୍ରାୟ ମତେ କଲେଣି ଆଉ କୁଲର୍ଟା ପୁରା ତିନି ଯାଗା ଖରାପ ହେଇଗଲା ଆଉ ଏବେ ଆଉ କ'ଣ କରିବ କୁହ ସେଇ କୁଲର୍ଟା ପୁରା ମାନେ କାପାସିଟିର୍ ଖରାପ ହେଇଗଲା ମୋଟର୍ ୱାଟର୍ ମୋଟର୍ଟା ଖରାପ ହେଇଗଲା ପଙ୍ଖାଟା ବି ଖରାପ ହେଇଗଲା ଆଉ ସେ କୁଲର୍ ଏବେ ଅଛି ଖରା ଦିନ ଆସିଲାଣି ଘରେ ଗେଜେ ଗେଜେ ହେଲେଣି ମତେ ଆଉ ଅନିଲ ଭାଇ ତମେ ତମ ସାଙ୍ଗକୁ କୁହ କେମିତି ହେଲେ ହେଲେ ଆଉ କୁଲର୍ଟା ତ ଖରାପ ହେଇଗଲା ଆଉ ମୁଁ ଏବେ କ'ଣ କରି ତମେ ତମ ସାଙ୍ଗକୁ କୁହ ତା'ପରେ ମତେ କ'ଣ କୁହ ଆଉ ତାଙ୍କେ କ'ଣ କହୁଛନ୍ତି କ'ଣ ନାଇଁ ଆଉ ଆଉ ଘରେ ତ ଏମିତିରେ ଗାଳି ମତେ କଲେଣି କୁଲର୍ଟା ଏମିତି ଆଣିଥିଲୁ ଖରାପ ହେଇଗଲା ବୋଲି ସେଥିପାଇଁ ତମେ ମୁଁ ଜଣେଇଦେଲି ଆଉ ତମେ ଟିକେ କୁହ ତାଙ୍କ ଦେଇିକି ଆଉ